ଓଡ଼ିଶାର ପ୍ରମୁଖ ସରକାରୀ ଯୋଜନା କିମ୍ବା କାର୍ଯ୍ୟକ୍ରମଗୁଡ଼ିକ ଯାହା ଲୋକଙ୍କୁ ଉପକୃତ କରିବାକୁ ଲକ୍ଷ୍ୟ ରୁହେ ଯେମିତିକି କଲ୍ୟାଣ ମାନେ ଯାହା ଲୋକ ପାଇଁ ଭଲ ଏସବୁ କରିବା ସାଇକଲ ଯୋଜନା ଯେମିତି ଆମ ନବୀନ ସରକାର କରିଛନ୍ତି ଯାହାକି ସ୍କୁଲ୍ ପିଲାମାନଙ୍କୁ ମିଳେ ଯାହାକି ତାଙ୍କୁ ସୁବିଧା ହୁଏ ତାଙ୍କୁ ଘରକୁ ଯିବାକୁ ସ୍କୁଲ୍ ସ୍କୁଲ୍ରୁ ଘରକୁ ଆସିବା ପାଇଁ ଘରକୁ ସବୁ ଭଲ ସୁବିଧା ମିଳେ ଯେମିତି କାଳିଆ ଯୋଜନା କାଳିଆ ଯୋଜନାରେ ବହୁତ ଲୋକଙ୍କୁ ପଇସା ମିଳିଛି ଘର ପାଇଁ ସବୁ କିଛି ମିଳିଛି ଯାହାକି ଆମ ନବୀନ ସରକାର ବହୁତ ଭଲ କରିଛନ୍ତି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଯାହାକି ମେଡ଼ିକାଲ୍ ଦ୍ଵାରା ଫ୍ରୀ ଫ୍ରୀ ଚିକିତ୍ସା ବି ହେଉଛି ଆମ ଲୋକମାନଙ୍କର କି ଆମର ଗାଁ ଲୋକମାନେ ଯେଉଁମାନେ ପଇସା ନାହିଁ ତାଙ୍କେ ବି ଭଲ ସବୁ ତାଙ୍କୁ ଭଲ ମେଡ଼ିସିନ୍ ମିଳେ ଏବଂ ଶସ୍ତାରେ ସବୁ କାମ ମିଳେ ଫ୍ରୀରେ ବି ଏମିତି ଦିଆଯାଏ ତା'ପରେ ଯେମିତିକି ବିଜୁ ଗାଡ଼ି ଏବେ ବାହାରିଛି ଆମର ଶ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଯାହାକି ପାଞ୍ଚ ଟଙ୍କାରେ ଯାଇପାରିବ ଏଇଠୁ ମାନେ ଦୂର ଜାଗା ବି ଯାତ୍ରା କରିପାରିବେ ମାନେ ସେସବୁ ଯେଉଁ କରୁଛନ୍ତି ନବୀନ ବାବୁ ସେସବୁ ଲୋକଙ୍କ ପାଇଁ କରୁଛନ୍ତି ବହୁତ ସୁବିଧା ଦେଉଛନ୍ତି ନବୀନ ବାବୁ ମାନେ ଏହି ଯୋଜନାରେ ବି ଭଲ ସବୁ ଲୋକମାନଙ୍କର ମନ ବି ବହୁତ ଭଲରେ ଅଛନ୍ତି ଆମେ ପାଞ୍ଚ ଟଙ୍କାରେ ଯାଇପାରୁଛୁ ଲୋକ ଚାଲି ଚାଲି କିମ୍ବା ବସ୍ରେ ଶହେ ଟଙ୍କା ଦେଇ ଯାଉଥିଲେ ଏବେ ପାଞ୍ଚ ଟଙ୍କା ଦେଇ ଯାଉଛନ୍ତି ସେସବୁ ଆମ ନବୀନ ସରକାର ସବୁ ଭଲ କରିଛନ୍ତି